ହଁ ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି ହଁ ହଁ କୁହନ୍ତୁ ହଁ ହଁ ବୁକ୍ ଷ୍ଟୋର୍ରେ ହଁ ହଁ ଅଷ୍ଟମ ଶ୍ରେଣୀ ର ମେଥ୍ ତ ଗଣିତ ହଁ ହଁ ଅଛି ହଁ ନାଇନ୍ଥ୍ର ସାହିତ୍ୟ ତ ହଁ ନାଇନ୍ଥ୍ର ସାହିତ୍ୟ ବହି ବି ଅଛି ହଁ ସପ୍ତମ ଟିକେ ରୁହ ଟିକେ ରୁହ ମୁଁ ଟିକେ ଦେଖି ଦେଉଛି ହଁ ହଁ ସପ୍ତମ ର ବି ଇଂରାଜୀ ବହି ଅଛି ତ ସାର୍ କେତେ କେତେ ମାନେ ଏ ନେବେ ଟିକେ ଆଚ୍ଛା ସବୁ ଆପଣ ଯୋଉ ଯୋଉଟା କହିଲେ ସବୁ ସେ ଶହେ ପିସ୍ ଲେଖାଏଁ ନେବେ କି ସାର୍ ହଁ ହଁ ହଁ ହଁ ହଉ ହଉ ଠିକ୍ ଅଛି ଆପଣ ଗୋଟେ ଲିଷ୍ଟ୍ କର ଲିଷ୍ଟ୍ ଦେଇ ଦିଅନ୍ତୁ ମୁଁ କାଢ଼ିଦେବି ଆଉ ଯୋଉଟା ଆପଣ ଆଜ୍ଞା ରେଟ୍ ଆମର ତ ଏଠି ଡିସ୍କାଉଣ୍ଟ୍ ଦିଆହେଉଛି ଆପଣଙ୍କୁ ଆଁ ଓ ଆପଣ ଗାଁ'ରେ ଦୁକାନ କରିଛନ୍ତି କି ନା ବୁଲି ବୁଲିକି ବିକୁଛନ୍ତି ଓ ସ୍କୁଲ୍ କଣ୍ଟାକ୍ଟ କରୁଛନ୍ତି ଆପଣଙ୍କ ଗାଁ ପାଖାପାଖି ଯେତେ ସ୍କୁଲ୍ ଗୁଡ଼ା କି ଆଉ ତ ଭଲ ହେବ ଆଉ ଆପଣ ମୁଁ ଆପଣଙ୍କୁ ହୋଲ୍ସେଲ୍ରେ ମଧ୍ୟ ଦେବି କି ମୁଁ ସେମାନଙ୍କଠୁ ବି ଟିକେ ଆହୁରି ଟିକେ ରେଟ୍ କମେଇକି ଦେବି ହେଲା ଆପଣ ଚିନ୍ତା କରନ୍ତୁ ନାହିଁ କିନ୍ତୁ ନିଶ୍ଚୟ ନିଶ୍ଚୟ ଆପଣ ରେଗୁଲାର୍ କିନ୍ତୁ ନେବାକୁ ପଡ଼ିବ ହଁ ହଁ ଆ ମୁଁ ଆମେ ଯୋଉ ରିଟେଲ୍ରେ ଯୋଉ ବିକୁଛୁ ତା ଠୁଁ ମୁଁ ଆପଣଙ୍କୁ ଆହୁରି ଶସ୍ତାରେ ଦେବି ହେଲା ହଁ କାହିଁକି ଆମ ଦୋକାନଟା ଅନ୍ୟ ଦୋକାନ ଅପେକ୍ଷା ଯେମିତି ହେଲେ ବି ଟିକେ କଷ୍ଟମର୍ ଦେଖିକି ଆମେ ଡିଲିଂ କରୁ ବୁଝିଲେ କି ତ ଆପଣ ସେ ଉପରେ ଚିନ୍ତା କରନ୍ତୁ ନାହିଁ ଖାତାପତ୍ର ହଁ ହଁ ଆମର ସବୁ ଏଭେଲେବଲ୍ ଅଛି ଆପଣଙ୍କର ଖାତା ବି ନେଇପାରେ ପେନ୍ ଅଛି କଲମ ଅଛି ହଁ ତା'ପରେ ବିଭିନ୍ନ ପ୍ରକାର ଆମର ଏ ଏସେ ବୁକ୍ଗୁଡ଼ାକ ବହିଗୁଡ଼ାକ ଅଛି ଆଉ ନବୋଦୟ ଏଣ୍ଟ୍ରାନ୍ସ ଅଛି ଆଉ ଆଦର୍ଶ ବିଦ୍ୟାଳୟ ପାଇଁ ଏଣ୍ଟ୍ରାନ୍ସ ପାଇଁ ମଧ୍ୟ ଗାଇଡ଼୍ ଗୁଡ଼ାକ ଅଛି ହଁ ହଁ ଷ୍ଟୋରୀ ବୁକ୍ ବି ଅଛି ହଁ ଆପଣ ଆମ ରେଗୁଲାର୍ ନିଅନ୍ତୁ ମୁଁ ଆପଣଙ୍କୁ ଯାହା ଦରକାର ମୁଁ ଆପଣଙ୍କୁ ଯୋଗେଇ ଦେବି ହେଲା ହଁ ତାହା ପୁଣି ଆପଣ ଚିନ୍ତା ବି କରନ୍ତୁ ନାହିଁ ମୁଁ ଆପଣଙ୍କୁ ଅନ୍ୟ ଅପେକ୍ଷା ମାନେ ଟିକେ ରେଟ୍ କମେଇକି ଶସ୍ତା'ରେ ଦେବି ହେଲା ଯେମିତିକି ଆପଣ କହୁଛନ୍ତି

ହଁ ହଁ ଆପଣ ଏକ୍ଚୌଲି ଏଇଟା ତ ଆମେ ଦେଖନ୍ତୁ ଅନ୍ୟ ବିଜ୍ନେସ୍ ନାହିଁ ଏଇଟା ବହି ଦୋକାନ୍ଟା ଆମେ ତ ଏ ସମ୍ପୂର୍ଣ୍ଣ ପେମେଣ୍ଟ୍ କଲେ ହିଁ ଦେଉଛୁ କିନ୍ତୁ ଆପଣ ଯେହେତୁ ଜଣେ ବେପାରୀ ବେପାର କରିକି ଇଏ କରୁଛନ୍ତି ମାନେ ଠିକ୍ ଅଛି ଆପଣ ଆସନ୍ତୁ ଆଡ଼ଭାନ୍ସ୍ କିଛି ଦେବେ କେତେ ହିସାବରେ ଫିପ୍ଟି ପର୍ସେଣ୍ଟ୍ ଆଡ଼ଭାନ୍ସ୍ ଦେବେ ବୁଝିଲେ କି ଆପଣଙ୍କର ରେଟ୍ ଯେତେ ହେଉଛି ଟୋଟାଲି ଭେଲ୍ୟୁ ଯେତେ ହେଉଛି ମୂଲ୍ୟ ଆପଣ ଫିପ୍ଟି ପର୍ସେଣ୍ଟ୍ ଆଡ଼ଭାନ୍ସ୍ ଦେବେ ତା'ପରେ ଏଗ୍ରିମେଣ୍ଟ୍ କରିକି ନେବେ ଆଉ ବି ତା'ପରେ ବିକିକି ଆଣିଲା ପରେ କିନ୍ତୁ ଦେବେ ଆପଣ ଆଉ ବଳକା ଫିପ୍ଟି ପର୍ସେଣ୍ଟ୍ ଆଉ ପେମେଣ୍ଟ୍ କରିବେ ଆଉ ହଁ ହଁ କିଛି ଚିନ୍ତା କରନ୍ତୁନି ଆସନ୍ତୁ କିନ୍ତୁ ଆପଣ ସବୁଦିନ ଟିକେ ରେଗୁଲାର୍ଲି ନେବେ ହେଲା ଆମେ ସେ ହିସାବରେ ରେଟ୍ଟା ପକେଇବୁ ହଁ ହଁ ହଁ ହଁ ହଁ ହଉ ହଉ ଆସନ୍ତୁ ମୁଁ ଲିଷ୍ଟ୍ରେ ରହିକି ସବୁ କାଢ଼ି ଦେଇଥିବି ହେଲା ହଉ ରହିଲି ହଁ ନମସ୍କାର